ଆମର ଅଞ୍ଚଳରେ ସବୁ ପ୍ରକାର ଚାଷ ହେଉଛି ଫଳ ମାନେ ଗଛ ମାନେ ଫଳ ପରିବା ସବୁ ହେଉଛି ହେଲା ସବୁଠୁ ଆମ ହେଲା ଧାନ ଚାଷଟା ସବୁଠୁ ଫସଲ ଉନ୍ନତି ଧାରଣରେ ଆମକୁ ଦେଉଛି ଆଉ ସେଥିପାଇଁ ମାନେ ସେଇଥିପାଇଁ ଧାନ ଚାଷଟା ବେଶୀ କରାଯାଏ ବେଶୀ ଆମକୁ ଲାଭଦାୟକ ହେଇଥାଏ ସେଥିପାଇଁ ଆମେ ଘରେ ବର୍ଷକର ଖାଦ୍ୟ ଆଉ ଖାଦ୍ୟ ପରେ ତା'ପରେ ଅଧିକା ହେଲେ ଆମେ ବିକ୍ରି କରୁ ବିକ୍ରି କଲେ ପଇସାଟା ଆମର ମିଳିଥାଏ ଘର କାମ କି ଯେଉଁ କାର୍ଯ୍ୟରେ ଆମେ ସେ ପଇସାଟା ଲଗେଇଥାଉ ସେଥିପାଇଁ ଧାନ ଚାଷଟା ଆମ ପାଇଁ ଅଧିକ କରିଥାଉ